ପାଞ୍ଚ ଦିନ୍ ଆଗରୁ ସାର୍ଟଟେ କିଣିଥିଲି ବିଜୁ ଫେସନ ହାଉସରୁ ସାର୍ଟଟା ଆଠ ଶହ ଟଙ୍କା ନେଲା ଆଠ ଶହ ଟଙ୍କା ନେଲା କାନ ସାର୍ଟଟା ହେନ୍ତା କାମ୍ ଗଲା କରୁଛେ ତାର୍ ଦାମ୍ ହେନ୍ତା କାମ୍ ହେନ୍ତା କଲର୍ ଛାଡ଼୍ବାର୍ ନାହିଁ ପାରା ଆଇରନ୍ ମାର୍ଲେ ଆଠ ଦିନ୍ ଯାଉଛେ ସେଥିରଲାଗି ଭଲ ଲାଗ୍ଲା